ଏବଂ ଛାତ ଉପରେ ବଗିଚା କରିବାର ସାଧାରଣ ବଗିଚା ମଧ୍ୟରେ ପାର୍ଥକ୍ୟ ହେଉଛି ଛାତ ଉପରେ ଯଦି ଆମେ ବଗିଚା କର୍ମା ତ ସେଟା ଦେଖିବାରକେ ଗୋଟେ ପ୍ରକାରରେ ତ୍ରିମ ହିସାବରେ ହୋଇଯାଉଛି କାଁ କରିବି କହିଲେ ଆମେ ଛାତ ଉପରେ ଅଛି ଛାତ ଉପରେ ଆମେ ଗ ଗମଲା ଗୁଟେ ନେଲା ମାଟି ରଖ୍ଲା ତାର୍ ପରେରେ ବଗିଚା କଲା ସେଥିରେ ହେବା ବଗିଚା ହେଇପାରବା କିନ୍ତୁ ବେଶୀ ବଡ଼ ବଡ଼ ଗ୍ ଯେନ୍ତା କିି ଫଲମୂଲ ଗଛ ଆମେ ସେଥିରେ ଆମ୍ବ ଗଛ ହେଲା ପଣସ ଗଛ ହେଲା ସେଇ ଜିନିଷ ଗୁଡ଼ାକାହା ହେଇ ନାଇପାରେ ଛୋଟିଆ ଛୋଟିଆ ଗଛ ଯେନ୍ତି ଫୁଲ ଗଛ ହେଲା ସବୁ ଆମର ଫଲ ଭିତ ସବୁରି ଗଛ ହେଲା ଏ ଛୋଟିଆ ଛୋଟିଆ ଗଛ ମେ ହେଇପାରବା ସେଟା ହଉଚେ କରୁ ଜନ୍ ଲୋକମାନେେ ସମସ୍ତେମେ ବି କରୁଚୁଁ କିନ୍ତୁ ସେଟା ଘର ସୌନ୍ଦର୍ଯ୍ୟ ଲାଗି ବି ହଉଚେ ଏ ଠିକ୍ ଗଛରେ ସେଥିରୁ ବି ଫାଇଦା ଲାଗି କିଛି ମିଲୁଚେ ହେଲେ ସାଧାରଣ ବଗିଚା କାଣା ହଉଚ ଆମର ନେଚୁରାଲ୍ ମାଟିରେ ଯେନ୍ତା କଲ ଆମେ ସେ ବଗିଚା ଯଦି କଲୁନା ସେନୁ ଆମେ ସବୁପ୍ରକାର ବଡ଼ ବଡ଼ ଗଛ ମାନେକ ଯେନ୍ଟାକ ମାନେ ଦେଖୁୁ ଆମ୍ବ ପଣସ ହେଲା ପିଜୁଲି ହେଲା ଏ ବଡ଼ ବଡ଼ ଗଛ ଯେନ୍ତା ବଗିଚାରେ ଆମେ ରଖସୁଁ ସେ ଗ୍ ମାନେ ବି ସେନୁ ଯୋଗାଇଲେ ହେଇପାର୍ବା କିନ୍ତୁ ସେଇ ଗଛ ମାନ ଛାତ ଉପରେ ଏତେ ହେଇ ନିପାରେ ତ ତ କାଲି ହେଇ ଗୁଟେ ଜିନିଷ କିଛି ନାାଇଁ ନହେଲେ ବଗିଚା ଛାତ ଉପରେ ବିବେ ହେଇପାର୍ବା ସାଧାରଣ ବଗିଚା ବି ଯେନ୍ତାକି ଆମେ ନେଚୁରାଲ୍ ବାହାରେ ଘର ବାହାରେ କର୍ମା ମାଟି ଉପରେ ତ ହେଇପାରବା